ରାନ୍ଧିବା ପାଇଁ ମୋତେ ଲାଗେ ମୁଁ ରୋଷେଇ କରିବା ପାଇଁ ମୁଁ ୟୁଟ୍ୟୁବରୁ ମୁଁ ଶିଖେ ୟୁଟ୍ୟୁବରେ ଯାହା ମୁଁ ପରଟା ପକୋଡ଼ା ଚିକେନ୍ ବିରିୟାନୀ ଚାଉମିନ୍ ସବୁ ପ୍ରକାର ସେଠି ମୁଁ ୟୁଟ୍ୟୁବ୍ ଦେଖି ଶିଖେ ଆଉ ଏସବୁ ମୁଁ ଘରେ ମଧ୍ୟ ମୋ ରୋଷେଇ କରେ ଆଉ ଏଇ ଗୁଡ଼ାକୁ ଖାଇ ମୋ ପିଲାମାନେ ଘର ଲୋକ ବହୁତ ଭଲ ପାଆନ୍ତି ମୁଁ ପ୍ରଶଂସା କରନ୍ତି ଆଉ ୟୁଟ୍ୟୁବର ଲତା ଓଡ଼ିଆ ଚ୍ୟାନେଲ୍ରେ ଏ ଯାହା ସବୁ ଆସେ ମୁଁ ସେଇଥିରୁ ହିଁ ଶିଖେ ବହୁତ ପିଠା ଆରିସା ପିଠା କାକରା ପିଠା ମଣ୍ଡା ପିଠା ଆଉ ଏଗ୍ ରୋଲ୍ ଚିକେନ୍ ଚିଲି ଚିକେନ୍ ବିରିୟାନୀ ସେ ଆଉ ଯାହା ସବୁ ୟୁଟ୍ୟୁବରେ ଆସେ ସେ ଗୁଡ଼ାକ ମଧ୍ୟ ଶିଖେ ଆଉ ଘରେ ମଧ୍ୟ ରୋଷେଇ କରି ଘର ଲୋକଙ୍କୁ ଖାଇବାକୁ ଦିଏ ଆଉ ନିଜେ ମଧ୍ୟ ଖାଏ ଆଉ ମୋ ପଡ଼ିଶା ଘରର ଲୋକମାନଙ୍କୁ ମଧ୍ୟ ସେସବୁ କରି ମୁଁ ତାଙ୍କୁ ମଧ୍ୟ କିଛି ଡାକି ଖାଇବାକୁ ଦିଏ ଓ ସେମାନେ ମଧ୍ୟ ମୋତେ ପ୍ରଶଂସା କରନ୍ତି ଆଉ ସେମାନେ ମଧ୍ୟ ଚାହାନ୍ତି ଯେ ଆମେ ବି ୟୁଟ୍ୟୁବରୁ ଲତା ଓଡ଼ିଆ ଇଏରୁ ଆମେ କିଛି ଶିଖି ଆମେ ଘରଲୋକଙ୍କୁ ଖାଇବା ପାଇଁ ଦେବା